ହଁ କୁହ କିଏ ହଁ ପ୍ରଣାମ କିଏ ଗୌତମ ପଟିଆ ନାଇଁ ଚିହ୍ନି ପାରୁନି ପଟିଆ ପଟିଆ ହଁ ହଁ ପଟିଆ ପଟିଆ ହଁ ପଟିଆ କହ କୁହ କୁହ ହଁ ହଁ ହଁ ମନେ ପଡ଼ିଲା କୁହ କୁହ କହୁନ କ'ଣ କାମ ଅଛି କୁହ ହଁ ବହି କ'ଣ ଦରକାର କୁହ କେଉଁ ମାନେ କେଉଁ ରିଲେଟେଡ଼୍ ବହି ବହି ତ ବହୁତ ଅଛି କେଉଁଠି ଗାଁରେ

ଡିଜାଇନ୍ ବହି ମାନେ ଇଞ୍ଜିନିୟରଂ ଡ୍ରଇଂ ରିଲେଟେଡ଼୍ ତ ଇଞ୍ଜିନିୟରଂ ଡ୍ରଇଂ ରିଲେଟେଡ଼୍ ବହି ବହି ତ ବହୁତ ଅଛି ଛଅ ସାତ ପ୍ରକାର ବହି ଅଛି ତା'ପରେ ସେ ବହିରେ ଏତେ ଡିମାଣ୍ଡ୍ ନାହିଁ ଏପଟେ ସେ ସିଭିଲ ଇଞ୍ଜିନିୟରଂ ବହି କିଏ ଦେଖୁଛି କିନ୍ତୁ ଅଛି ବହି ଅଛି ବୁଝୁଛି ନାଇଁ ଫରେନ୍ ଅଥର୍ ଜଣେ ଅଛନ୍ତି ଜେମସ ସୋଫର ତାଙ୍କର ଗୋଟିଏ ବଢ଼ିଆ ବହିଟେ ଅଛି ସେ ବହିଟା

ଆଜ୍ଞା ବୁଝିଲି ବୁଝିଲି ବୁଝିଲି ନାଇଁ ଅଛି ବହି ଅଛି ଛଅ ସାତ ପ୍ରକାର ବହି ଅଛି ନା ସେକେଣ୍ଡ ରୋ ସେକେଣ୍ଡ ରୋ ସେକେଣ୍ଡ କିମ୍ବା ଫୋର୍ଥ ରୋ ହଁ ଫାଷ୍ଟ ଫ୍ଲୋରରେ ବହି ଅଛି ଆସ ନେବ ଆଉ ଅଛି ଅଛି ମୁଁ ବୁଝି ଦେଇଛି ବହି ଅଛି ଦେଖି ଦେଇଛି ଅଛି ଅଛି ମୁଁ ତ ଫ୍ରି ଅଛି ସବୁ ଦିନ ଦଶଟାରୁ ଚାରିଟା ଲାଇବ୍ରେରୀ ଖୋଲା ହେଉଛି ତୁମେ ତା ଭିତରେ ଯେବେ ଆସିବ ସେବେ ହେଇ ପାରିବ ମୁଁ ନ ଥିଲେ ରମା ମ୍ୟାଡ଼ମ୍ ଥିବେ ହଁ ମୋ ନାଁ ମୋ ନାଁ କହି ଦେବେ ସେ ମୁଁ କହି ଦେଇଥିବି ତାଙ୍କୁ ଯଦି ମୁଁ ନ ଥିବି ହଁ ଆପଣ କେବେ ଫାଙ୍କା ଅଛନ୍ତି କହୁନାହାନ୍ତି କେଉଁ ଡେଟ୍ କ'ଣ ଠିକ୍ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ମୁଁ ତେଇଶି ତାରିଖରେ ପ୍ରେଜେଣ୍ଟ୍ ଅଛି ଆଉ ମୁଁ ହିଁ ଦେଇ ଦେବି ବହିଟା ଆଉ ହଉ ଠିକ୍ ଅଛି ତୁମେ ଆସ ଆଉ

ହଁ ତୁମେ ଆସ ମୁଁ ଅଛି ତେଇଶ ତାରିଖରେ ଆଉ ଯେଉଁ ବହି ବହି ଦେଖିବ ଛଅ ସାତ ପ୍ରକାର ବହି ଅଛି ଯେଉଁ ପ୍ରକାର ଯେଉଁ ବହିଟା ଭଲ ଲାଗିବ ତୁମକୁ ଦେଖି ନେବ ଆଉ ଠିକ୍ ଅଛି ହଉ ହଁ ହଁ ହଁ ରଖ